କଟକ ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ ପରିବହନ ଗୁଡ଼ିକ ହଉଛି ସାଇବର୍ ରିକ୍ସା ଉବର୍ ଏବଂ ଅନେକ ପ୍ରକାରର ବିମାନ ବନ୍ଦର ଏବଂ ଅନେକ ରିକ୍ସା ଏବଂ ଅନେକ ପ୍ରକାରର ଟ୍ୟାକ୍ସି ମଧ୍ୟ ରହିଛି ଏବଂ ଏହି ବିକଳ୍ପ ଗୁଡ଼ିକ ସେଠାରେ ରହୁଥୁବା ଲୋକଙ୍କ ଦୈନନ୍ଦୀନ ଜୀବନକୁ ଅନେକ ପରିମାଣରେ ପ୍ରଭାବିତ କରୁଛି ଯଥା ସେମାନେ ଦୂର ସ୍ଥାନକୁ ଯିବା ପାଇଁ ହେଲେ ଏହି ସାଇକେଲ୍ ରିକ୍ସା ବା ଉବେରର ବ୍ୟବହାର କରିଥାଆନ୍ତି ଏବଂ ସେମାନଙ୍କୁ ଅନେକ ପରିବର୍ତ୍ତନ ମଧ୍ୟ ଆସିଛି କାରଣ ଆଗ ଅପେକ୍ଷା ଏବେ କିଛି ଉନ୍ନତି ଆସିଛି ସେହିପରି ଭାବରେ ପ୍ରବେଶ ଯୋଗ୍ୟତା ଗତିଶୀଳରେ ଅନେକ ପ୍ରକାରର ଯୋଗଦାନ ଚାଲି ଆସିଅଛି ବିକଳ୍ପ ଏବଂ ଦୈନନ୍ଦୀନ ଜୀବନ ପ୍ରବେଶ ଯୋଗ୍ୟତାରେ ଗତିଶୀଳତାରେ ଅନେକପ୍ରକାର ପରିବର୍ତ୍ତନ ଆସିଛି କାରଣ କଟକ ସହରରେ ଆଗକାଳରେ ଏତେ ଯାନବାହନର ସୁବିଧା ନଥିଲା ଯାହାକି ଏବେ କାଳରେ ବହୁ ପରିମାଣରେ ସୁବିଧା ହେଉଅଛି